ଆମ ଓଡ଼ିଶାରେ ମନୋରଞ୍ଜନ କିପରି ହେଉଛି ମାନେ ଆମ ଓଡ଼ିଶାରେ ମାଲ୍ୟପନ୍ତ ହେଉଛି ମାଲକାନଗିରି ଜିଲ୍ଲାରେ ବହୁତ ବଡ଼ ମାଲ୍ୟପନ୍ତ ହେଉଛି ତ ସେଇଠି ଆମ ନାଚ ଗୀତ ସବୁ ପ୍ରକାର ମନୋରଞ୍ଜନ ଆମେ ସେଠି ଦେଖିପାରୁଛେ ଆଉ ସେଇଟା ହେଉଛି ସମସ୍ତଙ୍କର ଲୋକପ୍ରିୟ ଗୋଟିଏ ମନୋରଞ୍ଜନ କାର୍ଯ୍ୟକ୍ରମ ତ ଆମେ ଆମ ଓଡ଼ିଶାରେ ବହୁତ ଜାଗାରେ ସେମିତି ହେଉଛି ପୁରୀରେ ଏମିତି ଆଉ ଆମ ମାଲକାନଗିରିରେ ସବୁ ଜାଗାରେ ବହୁତ ମାନେ ସିନେମା ଥିଏଟର୍ ଏସବୁ ଅଛି ଓ ଆମେ ବଡ଼ ବଡ଼ ମଲରେ ଯାଉଛୁ ତ ସେଇଠି ବଡ଼ ବଡ଼ ଟି ଭି ଗୁଡ଼ାକ ଲାଗିଥାଏ ସେଇଠି ଯାଇକିନା ଆମେ ଏସବୁ ଦେଖିକିନା ନିଜର ମନକୁ ଆନନ୍ଦିତ କରି ଥାଉ ତ ଏଇଟା ହେଉଛି ଆମ ମନୋରଞ୍ଜନ ଆମ ଗାଁରେ ବି ମଧ୍ୟ ସେମିତି ମାକାନାଗିରି ଜିଲ୍ଲା ଏମ୍ ବି ଥାର୍ଟି ଏଇଟ୍ ଆମ ଗାଁରେ ମଧ୍ୟ ସେମିତି ଆମେ ପୂଜାରେ ବହୁତ ଆନନ୍ଦ କରିଥାଉ ମନୋରଞ୍ଜନ ହୋଇଥାଏ ସେଇଠି ଆମେ କାଲି ପୂଜା ପରେ ବହୁତ ପ୍ରକାରର ଡ୍ୟାନ୍ସ ମେଲୋଡ଼ି ସବୁ ହୋଇଥାଏ ନାଚ ଗୀତ ବହୁତ ପ୍ରକାରର ଏଠି ହସ ଖେଳ ଲାଗିକିନା ରହିଥାଏ ତ ଆମ ଓଡ଼ିଶାରେ ସବୁଠୁ ମନୋରଞ୍ଜନ ଓ ଲୋକପ୍ରିୟ ହେଉଛି ଏହିସବୁ ଗୀତ ନାଚଗୁଡ଼ାକ ତ ଆମେ ଏହି ଏହି ସବୁ ଜିନିଷକୁ ନେଇକିନା ନିଜ ମନକୁ ମନଞ୍ଜିତ କରିଥାଉ ଓ ଏସବୁରେ ଆମେ ଲୋକମାନେ ସମସ୍ତେ ବହୁତ ଆନନ୍ଦିତ ହେଇଥାଉ ତ ଏସବୁ ହେଉଛି ଆମ ଲୋକପ୍ରିୟ ଗୋଟିଏ କାର୍ଯ୍ୟକ୍ରମ ତ ଏହି କାର୍ଯ୍ୟକ୍ରମରେ ଆନନ୍ଦିତ ହୋଇକରିନା ଲୋକମାନେ ବହୁତ ମାନେ ନିଜେ ବି ଆନନ୍ଦିତ ହୋଇଥାନ୍ତି ସମସ୍ତେ ବି ଆନନ୍ଦିତ ହୋଇଥାନ୍ତି ସମସ୍ତଙ୍କୁ ଆନନ୍ଦିତ ମଧ୍ୟ କରିଥାନ୍ତି ତ ଏଇ କାର୍ଯ୍ୟକ୍ରମଗୁଡ଼ାକ ସବୁ ଜାଗାରେ ହେବା ଉଚିତ୍ ଆଉ ଲୋକମାନଙ୍କର ମାନେ ଯେଉଁମାନେ ବେଶୀ କାମ କରିକିନା କଷ୍ଟ କରିକିନା ଆସୁଛନ୍ତି ତ ସେମାନଙ୍କର ଏଇ କଷ୍ଟକୁ ଦୂର କରିବା ପାଇଁ ଆମେ ଏସବୁ କାର୍ଯ୍ୟକ୍ରମ କରିଥାଉ ଗୋଟେ ବର୍ଷରେ ଦୁଇ ତିନଥର ଦୁଇ ତିନିଥର ଆମ ଗାଁ ରେ ଏହିପରି କାର୍ଯ୍ୟ ଗୁଡ଼ାକ ହେଇଥାଏ ପୂଜାରେ ମଧ୍ୟ ଆମେ ବହୁତ ଆନନ୍ଦିତ ହୋଇଥାଉ ତ ଏହିପରି କାର୍ଯ୍ୟରେ ଆମେ ବହୁତ ପ୍ରକାରରେ ସମ୍ପ୍ରଦାୟ ପାଇଥାଉ ତ ଲୋକମାନଙ୍କଠାରୁ ଏହା ଆମେ ଆଶା କରିଥାଉ ଯେ ସମସ୍ତେ ନିଜେ ଖୁସି ହେବା ଦରକାର ଲୋକଙ୍କୁ ମଧ୍ୟ ଖୁସି କରିବା ଦରକାର ଆଉ ସବୁବେଳେ ସମସ୍ତଙ୍କ ସାଙ୍ଗରେ ମିଶି ଏହି କାର୍ଯ୍ୟକ୍ରମରେ ଭାଗ ଯୋଗ ଦେବା ଦରକାର